ସମସ୍ତ ବିଦ୍ୟାଳୟର ପାଠ୍ୟକ୍ରମ ପ୍ରାୟ ସମାନ ହୋଇଥାଏ ଆମର ବିଦ୍ୟାଲୟରେ ଗଣିତ ଇତିହାସ୍ ଇଂରାଜୀ ଭୂଗଲ୍ ପରିବେଶ୍ ବିଜ୍ଞାନ୍ ସାହିତ୍ୟ ହିନ୍ଦୀ ସଂସ୍କୃତ୍ ଓ ଖେଲ ବିଷୟ ବିଷୟରେ ଓ ପରମ୍ପରା ବିଦ୍ୟାଲୟରେ ଶିକ୍ଷା ଦିଆଯାଇଥାଏ ଆମ ବିଦ୍ୟାଲୟରୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଭଲ ଏବଂ ସେମାନେ ସମସ୍ତେ ଶିକ୍ଷିତ